ପ୍ରତ୍ୟେକ ଜୀବନର ବୈଶିଷ୍ଟ୍ୟ ହେଉଛି ଜନ୍ମ ବୃଦ୍ଧି ଓ ବିକାଶ ପ୍ରଯୋଜନ ମୃତ୍ୟୁ ଏହି ସମସ୍ତ କାର୍ଯ୍ୟ ପାଇଁ ତାହାର ଖାଦ୍ୟ ଆବଶ୍ୟକ କାରଣ ସେ ଖାଦ୍ୟରୁ ଶକ୍ତି ପାଇଥାଏ ସେହି ଶକ୍ତି ଦ୍ୱାରା ସେ ସମସ୍ତ କାର୍ଯ୍ୟ କରିଥାଏ ତେଣୁ ଖାଦ୍ୟକୁ ଜୀବନ ଧାରଣର ଉତ୍ସ ବୋଲି ଧରାଯାଇଥାଏ ଏ ଓ ଏହାଦ୍ୱାରା ଜୀବନର ସମସ୍ତ ମୌଳିକ ଆବଶ୍ୟକତା ପୂରଣ ହୋଇଥାଏ